ମୁଁ ଗୋଟିଏ ସାର୍ଟ ଟିଏ ବା ରେଡ଼୍ କଲର୍ ସାର୍ଟ ଟିଏ ଆଣିଥିଲି ସେ ସାର୍ଟ ଅତି ଅତି ଅଧିକ ରେଟ୍ ବି ନାହିଁ ପ୍ରାୟ ସାଢ଼େ ଚାରିଶହ ଭିତରେ ଦେଇଥିଲି ସେହି ସାର୍ଟଟି ମୋତେ ବହୁତ ପିନ୍ଧିବାକୁ ଭାରି ସ୍ମୁଥ୍ ଲାଗିଲା ଏବଂ ମୁଁ ସେହି ସାର୍ଟଟା ପିନ୍ଧି ବାହାରିଲା ବେଳକୁ ମୋତେ ମୋର ସାଙ୍ଗସାଥି ବା ଗାଁରେ ଲୋକ ଦେଖି ନାଇଁ ଭାରି ଭଲ ହୋଇଛି ଭଲ ସାର୍ଟଟା ଲୋକ ବି ଆଗ୍ରହରେ କହିଲେ ଏବଂ ଦେଖିବାକୁ ବି ସାର୍ଟ ଭଲ ଲାଗୁଥିଲା ପିନ୍ଧିବାକୁ ଭଲ ଲାଗୁଥିଲା କିନ୍ତୁ ସେଇଟା ଛଅ ମାସ ବର୍ଷେ ଗଲାପରେ ମଧ୍ୟ ସେ ସାର୍ଟର କଲରଟା ଫେଡ଼୍ ହେଲାନି ସାର୍ଟଟା ଭାରି ତା'ର ଚିରିଯିବା ପର୍ଯ୍ୟନ୍ତ ସାର୍ଟର କଲରଟା ଭଲ ଥିଲା ଆଉ ସାର୍ଟ ଦେଖିବାକୁ ବି ଭଲଥିଲା ତା' ପିନ୍ଧିବାକୁ ବି ମଧ୍ୟ ଭଲ ସ୍ମୁଥ୍ ଲାଗୁଥିଲା